ଦୁର୍ଗାପୂଜା ପାଇଁ ମୁଁ ସୁନାଖେଳା ଯାଇଥିଲି ସେଇଠି ଗଣେଶ ଡ୍ରେସ୍ ହାଉସ୍ କାଉଁରୀ କସ୍ତୁରୀ ଦୋକାନକୁ ଯାଇଥିଲି ସେଠାରେ ମୁଁ ଏକ ପ୍ୟାଣ୍ଟ୍ ଏବଂ ସାର୍ଟ କିଣି ଆଣିଥିଲି ଯାହାର ମୂଲ୍ୟ ତିନିହଜାର ଟଙ୍କା ଥିଲା ସେହି ଡ୍ରେସ୍ଟି ବା ପ୍ୟାଣ୍ଟ୍ ବା ସାର୍ଟଟି ମୋତେ ବହୁତ ପସନ୍ଦ ଲାଗିଲା ତାକୁ ମୁଁ ବାରମ୍ବାର ବ୍ୟବହାର କଲେ ବି ସେଇଟା ପୁରୁଣା ଭଳି ଦେଖାଯାଉନଥିଲା ବହୁତ ଦିନ ତିନି ବର୍ଷ ସେହି ଡ୍ରେସ୍ଟି ମୁଁ ବ୍ୟବହାର କଲିଣି ସେହି ଡ୍ରେସ୍ଟି ପ୍ୟାଣ୍ଟ୍ ବା ସାର୍ଟଟି ମୋତେ ପିନ୍ଧିବାକୁ ବହୁତ ଭଲ ଲାଗୁଛି ଆପଣମାନଙ୍କୁ ସେହି ଦୋକାନକୁ ଯାଇକରି କମ ମୂଲ୍ୟରେ ସେହି ପ୍ୟାଣ୍ଟ୍ ସାର୍ଟ କିଣି ଆଣିବା କୁ ମୁଁ କହୁଛି